ମୋର ଫେବରେଟ୍ ହେଉଛି ମାଛ ତରକାରୀ ମାଛ ତରକାରୀ ବହୁତ ଭଲ ପାଏ କାହିଁକି ନା ଖାଇବା ପାଇଁ ବହୁତ ଟେଷ୍ଟ ଲାଗିଥାଏ ବଡ ମାଛ ବହୁତ ମିଠା ଲାଗିଥାଏ ଖାଇବାକୁ ସେଟାକୁ ରାନ୍ଧିବା ପାଇଁ ପ୍ରଥମେ ତ କଢ଼େଇ ବସିବ ତା ପରେ ତେଲ୍ ଦେବ ମସ୍ଲା ଗ୍ରାଇଣ୍ଡ୍ କରିବ ମସଲା ଦେଇକି ତାକୁ ପାତଲ୍ ଗଟା ପିଆଜ ଦେଇକି ରାନ୍ଧିବ ହେଲେ ଖାଇବ ଏତେ ଭଲ ଲାଗେ ଯେ କହନି ମାଛର ମୁଡ଼ ଖାଇବା ପାଇଁ ବହୁତ୍ ଭଲ ଲାଗେ କାହିଁଯେ ମୁଡ଼ରେ ବେଶୀ ଭିଟାମିନ୍ ଥାଏ ମାଛ ଖାଇବା ଦ୍ୱାରା ହେଲ୍ଥ୍ ବି ଭଲ ଛୋଟ ମାଛ ଖାଇବା ଦ୍ୱାରା ରକ୍ତ ହୋଇଥାଏ ମାଛ ତରକାରୀ ମୋତେ ବହୁତ ଭଲ ଲାଗେ ମୋର ଫେବେରେଟ୍ ହେଉଛି ମାଛ ତରକାରୀ ଆରୁ ମାଛରେ ଖାଇବା ପାଇଁ ଟିକେ ଅସୁବିଧା କାହିଁକି ନା କଟାକୁଟି ଟିକେ ଥାଏ ଛୋଟ ଛୁଆକୁ ଖୁଆଇବା ପାଇଁ ବହୁତ ଅସୁବିଧା ହୁଏ ବଡ଼ ଲୋକ ଖାଇବା ପାଇଁ ବହୁତ ମଜା ଲାଗିଥାଏ ତାହାକୁ ବହୁତ ଟେଷ୍ଟ ଲାଗେ ରାନ୍ଧିଲେ ରେଷ୍ଟୁରାଣ୍ଟ୍ର ମାନ୍କେ ରାନ୍ଧସନ୍ ଘରେ ରାନ୍ଧିବା ଟା ବହୁତ ଭଲ କାହିଁକି ନା ଘରେ ରାନ୍ଧବ ନିଜର୍ ମସଲା ଏଇଟା କରିବ ରାନ୍ଧବ ରଷ୍ଟୁରାଣ୍ଟ୍ରେ କଣ କଲର୍ଫଲର୍ କା କାଣା ଦେଇକି କେମିକାଲ୍ ବି ଦେଇ ପକେଇକରି ରାନ୍ଧୁଛନ୍ତି ସେଥିପାଇଁ ଘରେ ନିଜେ ରାନ୍ଧିବ ଆଉ ନିଜେ ଖାଇବ